ମୁଁ ପୋଷ୍ଟ କରିଥିବା ପ୍ରିୟ ଫଟୋ ହେଉଛି ଯାହାକି ମୁଁ ମୋ ଗାଁରେ କାଢ଼ିଥିଲି ଏବଂ ତାହା ମୁଁ ଶାଢ଼ୀ ପିନ୍ଧିକି କାଢ଼ିଥିଲି ତା'ର ପଛର ଷ୍ଟୋରି ହେଉଛି ଯେ ସେ ଫଟୋ ମୋ ଭାଇ କାଢ଼ିଛି ଯାହାକି ବହୁତ କଷ୍ଟରେ ସେ ଫଟୋଟା ଏତେ ସୁନ୍ଦର ଭାବରେ ସେ କାଢ଼ିଛିି ଏବଂ ବହୁତ ଏକ୍ସକ୍ୟୁଜେସ୍ ପରେ ସେଇଟା ସେ କାଢ଼ିଛିି ତ ବହୁତ ଭଲ ଲାଗିଲା ସେଇଟା ତ ମୁଁ ସେଇଟା ପୋଷ୍ଟ କଲି ପୋଷ୍ଟ କଲି ଏବଂ ସେ ତା'ର ବି ଏପ୍ରୁଭାଲ୍ ଆଣିକି ନାହିଁ ପୋଷ୍ଟ କରିଛି ଯାହାକି ସେ କାଢ଼ିଛି ତ ମୁଁ ତାକୁ ପଚାରିଲି ଯେ ଏହା ମୁଁ ପୋଷ୍ଟ କଲେ ଭଲ ଥିବ ନା ନାଇଁ ତ ସେଇଟା ସେ ଫଟୋ ପଛରେ ସେ ଫଟୋ ପଛରେ ଆମ ଗାଁର ସିନେରୀ ଥିଲା ଯାହାକି ମୁଁ ଆମ ଗାଁରେ କାଢ଼ିଥିଲି ତ ସେଇଟା ମୋ ପାଇଁ ବହୁତ ମେମୋରେବଲ୍ ସେଇଟା ପାଇଁ ମୁଁ ସେ ଫଟୋ ଟା ପୋଷ୍ଟ କଲି ଏବଂ ସେ ଫଟୋଟା ମୁଁ ୱିଣ୍ଟର୍ ସିଜନରେ କାଢ଼ିଥିଲି ତ ଏନ୍ଭାରମେଣ୍ଟ ବି ବହୁତ ସୁନ୍ଦର ଥିଲା ଫୁଲ ଫୁଲ ହେଇକିନା ତ ସେଇଟା ପାଇଁ ବି ମୁଁ ସେ ଫଟୋ ପୋଷ୍ଟ କରିଛି